ହ୍ୟାଲୋ କ'ଣ ହୋଇଛି ମେଡ଼ିକାଲ୍ ଯାଇଥିଲେ ନାଁ ନାଇଁ ତମେ ଟିକେ ୱିକ୍ ଅଛ ତ ଗୋଟେ ସପ୍ତାହ ପରେ ଡ଼ିସଚାର୍ଜ୍ କରିଦେବୁ ମେଡ଼ିକାଲ୍ରେ ବୋର୍ ଲାଗୁଛି ଘରେ ଗଲେ କ'ଣ ତମେ ଭଲ ଲାଗବ କି ଦେହ ଭଲ୍ ନାହିଁ ପରା ମେଡ଼ିକାଲ୍ରେ ମେଡ଼ିସିନ୍ ଯାକ ଦିଆହେଉଥିବ ଇଞ୍ଜେକ୍ସନ୍ ଦିଆହେଉଥିବ ଜାଣିନ କି ତମେ ଆଉ ଘରେ ଯାଇ କ'ଣ କରିବ ମେଡ଼ିସିନ୍ ଯାକ ଖାଉଛ ତ ନାଇଁ ତମେ ସମ୍ପୂର୍ଣ୍ଣ ଠିକ୍ ହୋଇନ ସେଇଥିପାଇଁ ଡ଼ିସଚାର୍ଜ କରାହେବନି ହଁ ସେମତି ହେଲେ ହେବ କି ଦେହ ତ ଭଲ ହୋଇନାହିଁ ନାଁ ନାଇଁ ତମର ଦେହ ଭଲ ନାହିଁ ୱିକ୍ ଅଛ ପରା ଘରେ ଗଲେ କିଏ ଦେଖାଶୁଣା କରିବେ ଠିକ୍ ଟାଇମ୍ରେ ଖାଇବ ବି ନାହିଁ ହଁ ଯେ ମେଡ଼ିକାଲ୍ରେ ଯେମତି ମେଡ଼ିକାଲ୍ରେ ଯେନ୍ତି ହେଲଥ୍ ସର୍ଭିସ୍ ଦିଆହେଉଛି ସେମିତି ତ ଘରେ ନେବେ ନାଇଁ ନାଁ ହଁ ୱିକ୍ ଲାଗୁଛି ପାଇଁ ହିଁ ତମକୁ ହଁ ୱିକ୍ ଲାଗୁଛି ପାଇଁ ହିଁ ତମକୁ ମେଡ଼ିକାଲ୍ରେ ରହିବ କୁହା ହେଉଛି ବିଜାର ହେଲେ ହେବ କି ତମ ଦେହ ଭଲ ହବା ଦରକାର ନାଁ ଘରେ ଗଲେ କ'ଣ କରିବ ତମେ ସେମିତିରେ ମେ ଦେହ ଭଲ ହୋଇଯିବ କି